କୁକୁଡ଼ାମାନଙ୍କୁ ସାନରୁ ବଡପାଇଁ ଅନେକ କ୍ରମର ସେମାନଙ୍କୁ ବହୁତ ଯତ୍ନରେ ରଖିବା ଆବଶ୍ୟକତା ହୋଇଥାଏ ଏବଂ କୁକୁଡ଼ାମାନଙ୍କୁ ସଂକ୍ରମିତ ହେଉଥିବା ଅନେକ ପ୍ରକାରର ରୋଗ ରହିଛି ଯେପରିକି ଫଲ କଲେରା ରୋଗ ଯାହାକି କ୍ରୋନିକ ଡିଜିଜ୍ କୁହାଯାଏ ଯେଉଁଦ୍ୱାରା ତାହା ଅନ୍ୟ କୁକୁଡ଼ାମାନଙ୍କୁ ମଧ୍ୟ ବ୍ୟାପିଥାଏ ଅନ୍ୟ ଏକ ରୋଗ ହେଉଛି ଫୋଲପୋକ୍ସ ଯାହା କୁକୁଡ଼ା ମାନଙ୍କୁ ଚର୍ମକୁ ବହୁତ କ୍ଷତିଦାୟକ ଦେଇଥାଏ ସେହିପରି ଅନ୍ୟ ଏକ ରୋଗ ହେଉଛି କୋସିଡାୟୋସିସ ଯାହା କୁକୁଡ଼ା ମାନଙ୍କୁ କିଛି ଦିନରେ ମୃତ୍ୟୁବରଣ ହୋଇଯାଇଥାଏ ଏହିପରି ଅନେକ ରୋଗ ରହିଅଛି ଯାହା କୁକୁଡ଼ାମାନଙ୍କୁ ବହୁତ ଜଲଦି ରୋଗ ବ୍ୟାପିବାରେ ସାହାଯ୍ୟ କରେ ଏବଂ ଏହାକୁ ରୋକାଯାଇପାରିବ ଯାହାକି ସେମାନଙ୍କୁ ଠିକ ଟାଇମରେ ଖାଇବା ଏବଂ ସଫାସୁତୁରା ଜାଗାରେ ରଖିବା କୁ ପଡ଼ିଥାଏ କିନ୍ତୁ ଯଦି କୁକୁଡ଼ା ସଫା ଜାଗାରେ ରହିବ ନାହିଁ ତ ତାହେଲେ ସେମାନଙ୍କ ବଡ଼ିରେ ବା ସେମାନଙ୍କର ସ୍କିନରେ ଅଳିଆ ହୋଇଯାଏ ଏବଂ ଆବର୍ଜନା ଅଳିଆ ହୋଇକି ସେମାନଙ୍କ ବଡ଼ିରେ ଗୋଟିଏ ରୋଗ ହୁଏ ଯାହାକୁ ଫୋୟାଲପକ୍ସ କୁହାଯାଏ ତ ସେମାନଙ୍କୁ ସଫା ଜାଗାରେ ରଖିବା ଯାହାଫଳରେ ସେ ରୋଗଟା ସେମାନଙ୍କୁ ହୋଇପାରିବନାହିଁ ସେହିପରି ଭାବରେ ସେମାନଙ୍କୁ ଠିକରେ ଖାଇବାପାଇଁ ଦେବା ଏବଂ ସପ୍ତାହକୁ ଦୁଇ ତିନିଥର ଡାକ୍ତରଙ୍କ ପରାମର୍ଶ ବା ସେମାନଙ୍କୁ ଟେଷ୍ଟ କରେଇବା ଏବଂ ସେମାନଙ୍କୁ ଠିକ ଖାଦ୍ୟ ଦେବା ତାହାଦ୍ୱାରା ସେମାନେ ସୁସ୍ଥ ରହିପାରନ୍ତି ଏବଂ ଗୋଟିଏ ଜାଗାରେ ବହୁତ କୁକୁଡ଼ାକୁ ଚାଷ କରାଯାଇ ପାରିବ ନାହିଁ କାରଣ ଗୋଟିଏ ଜାଗାରେ ପଚାଶ ଏବଂ ଅନ୍ୟଜାଗାରେ ପଚାଶ କରିକି ସେମାନଙ୍କୁ ଭାଗ ଭାଗ କରିକି ରଖିବା ଦ୍ୱାରା ସୁସ୍ଥ ସେମାନଙ୍କର ବଡ଼ି ରହିଥାଏ କିନ୍ତୁ ଅନେକ ଜାଗାରେ ଚାଷୀମାନେ କୁକୁଡ଼ାଚାଷୀମାନେ କ'ଣ କରନ୍ତି ଚାଷ ଜାଗାରେ ଚାଷ କରିବା ଜାଗାରେ ଶହେରୁ ଅଧିକ କୁକୁଡ଼ା ରଖନ୍ତି ଯାହାଫଳରେ କୁକୁଡ଼ାମାନଙ୍କ ମଧ୍ୟରେ ଅନେକ ରୋଗ ବ୍ୟାପିଥାଏ ଯାହାକି ସେମାନଙ୍କ ଦେହପ୍ରତି ଠିକ ନଥାଏ ଅନେକ ରୋଗ ଆସିଥାଏ ତା' ପ୍ରତି ଧ୍ୟାନ ଦେବା ଦରକାର